ସ୍ୱାମୀ ମୋତେ ସନ୍ଧ୍ୟା ସମୟରେ ଫୋନ କରି କହିଲେ ମୋର ଦଶଜଣ ସାଙ୍ଗ ଯିବେ ତାଙ୍କ ପାଇଁ ରୋଷେଇ କରି ରଖିଥା ଘଣ୍ଟେ ଭିତରେ ମୁଁ ଏସବୁ କେତେ ଶୀଘ୍ର ରୋଷେଇ କରିବି ପୁଣି କହିଛନ୍ତି ଯେ ଚାରି ପାଞ୍ଚପ୍ରକାର ଆଇଟମ୍ ମଧ୍ୟ ହୋଇଥିବ ସାଙ୍ଗେ ସାଙ୍ଗେ ଏତେ ସମୟ କମ ସମୟ ଭିତରେ କେମିତି ରୋଷେଇ କରିବି କିଛି ଭାବି ପାରିଲିନି ହଠାତ ମୁଁ ମୋ ସାଙ୍ଗ ଘରୁ ପଡ଼ିଶା ଘରୁ ଗ୍ୟାସ ଆଣି ଗ୍ୟାସ ଆଣି ସାଙ୍ଗେ ସାଙ୍ଗେ ଗୋଟେ ପଟେ ଚିକେନ ଆଉ ଗୋଟିଏ ପଟେ ପୁରୀ ଆଉ ଗୋଟିଏ ପଟେ ଭାଜି ଆଉ ଗୋଟିଏ ପଟେ କ୍ଷୀରି ମଧ୍ୟ ପ୍ରସ୍ତୁତ କଲି ଏତେ କମ ସମୟ ଭିତରେ ଏତେ ସବୁ କେମିତି କରିବି ଭାବି ବି ନ ଥିଲି ଆଗ କ'ଣ କଲି ପ୍ରେସରରେ ଚିକେନ କସେଇଦେଲି ତା'ପରେ ଅଟାକୁ ଚକଟି କି ଥୋଇ କ୍ଷୀରି ମଧ୍ୟ ଆଉ ଗୋଟିଏ ଠାରେ ବସାଇଦେଲି ଅଟା ଚକଡ଼ିବା ରେଡ଼ି ହେଲା ପରେ ମୁଁ ପୁରୀ ବେଲିକି ପୁରୀ ମଧ୍ୟ ଛାଣିଦେଲି ଭାଜି ଭାଜି ସରୁ ସରୁ କରି ସବୁ ପନିପରିବା କାଟିକି ତାକୁ ମଧ୍ୟ ଛାଣି ରଖିଲି ଏତେ ଶୀଘ୍ର ଏତେ ସବୁ କାମ ଚ୍ୟାଲେଞ୍ଜ ମୋ ପାଇଁ ଗୋଟିଏ ବଡ଼ ଚ୍ୟାଲେଞ୍ଜ ଥିଲା ସେମାନେ ପହଞ୍ଚିଲା ବେଳକୁ ମୋ ରୋଷେଇ ମଧ୍ୟ ରେଡ଼ି ହୋଇଯାଇଥାଏ